ହଁ ଭାଇ କେମିତି ଅଛ ହେଲା ଫିଲିମ୍ ଫିଲିମ୍ ଗୋଟେ ଦେଖିଯିବା ଇଭିନିଙ୍ଗ୍ ସୋରେ ବୁଝୁଥିଲି ଯେ ଆମର ସମ୍ବଲେଇ ଟକିଜ୍ ଗୋଟେ ନୂଆ ଫିଲିମ୍ଟେ ହେଲେ ସେଟା ରିଲିଜ୍ ହୋଇଛି ତ ନାଇଁ ଇଭନିଂରେ ଯିବାକୁ ବୋଲୁଥିଲି ହଁ ଘରକେ ପଲେଇ ଯିବା ନାଇଁ ଏଟା ତ ମୋର ରୁମ୍ରେ ଅଛି ଯେ ବୋଲୁଥିଲି ହଁ ରୁମ୍ରେ ଅଛି ହୁଁ ହୁଁ ଭଲ ଫିଲିମ୍ଟେ ଲାଗିଥିଲା ନହେଲେ ଯିବା କା ବୋଲୁଥିଲି ଫିଲିମ୍ ଗୋଟେ କା ବହୁତ ଲୋକେ ଯାଉଛନ୍ତି ଦେଖିଯେ ଦେଖିଯିବା ଗାଁ

ନୂଆ ନୂଆ କଣକେ ଭିଡ଼ ହେଉଛି ବୋଲିକିରି ଦେଖିବାର ଗୋଟେ ମଜା

ହେଲେ ଏନୁ କେବେ ଗଲେ ମୁଇ ଅଛି ନା ହେ ରୁମ୍ରେ ବୋଲୁଥିଲି ହେଲେ ଏନୁ କେବେ ଗଲେ କାଲି ଗଲେ କେ